ପର୍ବ ପାଇଁ ଆମର ଦେବାଦେବୀଙ୍କର ମୂର୍ତ୍ତି ତିଆରି ହୁଏ ଗଣେଶ ମୂର୍ତ୍ତି ସରସ୍ଵତୀ ମୂର୍ତ୍ତି ତା'ପରେ କାଳୀ ମୂର୍ତ୍ତି ଏହିସବୁ ଆମେ ତିଆରି କରୁ ସେହି ମୂର୍ତ୍ତି ତାର ଯେଉଁ ଧାର୍ମିକ ପର୍ବପର୍ବାଣୀ ହୁଏ ତାହିଁରେ ଦୋକାନ ପଟା ଆସେ ସେ ଲୋକ ଗହଳି ହୁଏ ପୂଜା ପାର୍ବଣ ଦିଏ ଏହିସବୁ ଆମର ଅନୁଭୂତି ସେଇଠି ଦେଖୁ ବହୁତ ଲୋକ ଆସେ ପୂଜା ପାର୍ବଣ ଧାର୍ମିକ ଆଲୋଚନା ହୁଏ ଦୋକାନ ପଟା ବସିକିରି ସେଇଠି କିଣାବିକା କରେ ଲୋକ ବ୍ୟବସାୟ ମଧ୍ୟ କରେ ସେଇ ବହୁତ ଭଲ ଲାଗେ ସେଇଠି କିନ୍ତୁ ବାହାର ଲୋକ ଆସେ କେଉଁ ମାନେ ଅନ୍ୟାନ୍ୟ ଲୋକ ଧାର୍ମିକ ଲୋକ ମଧ୍ୟ ଆସେ ଆସିକି ସେଇ ଯେଉଁ ପର୍ବପର୍ବାଣିରେ ଯୋଗ ଦିଅନ୍ତି ଏବଂ ଆମର ବନ୍ଧୁବାନ୍ଧବ ମଧ୍ୟ ଆସେ ସେ ମୂର୍ତ୍ତିର ଭଲ ମୂର୍ତ୍ତି ହୁଏ ଏଇଟା ହେଉଛି ଆମର ଅନୁଭୂତି